ଆପଣ ଅଟୋବାଲା ଅଫିସରୁ କହୁଛନ୍ତି ତ ଆଉ ମୁଁ କଣ କହୁଥିଲି କି ଆମେ ଟିକେ ପୁରୀ ଯାଇଥାଆନ୍ତୁ ତ ଆପଣଙ୍କ ଅଟୋରେ

ଏ ପୁରୀ କୋଣାର୍କ ଲୋକନାଥ ମନ୍ଦିର ଆଉ ଯେ କୋଣାର୍କରେ କଣ ଚନ୍ଦ୍ରଭାଗା ହାରିକା ସବୁଅଛି ଏମିତି ସବୁ ଜାଗା ବୁଲିକି ଅସିଥାଆନ୍ତୁ ଆଉ କାଲି ଯିବୁ ଯେ ଆପଣ କେତେ ଟଙ୍କା ଲାଗିବ କହିଲେ ଏ ପୁରୀରେ ଯେଉଁ ଲୋକନାଥ ମନ୍ଦିର ଅଛି ଆଉ ପୁରୀ ସମୁଦ୍ର କୂଳ ତାପରେ ଯେଉଁ କୋଣାର୍କ ଆଉ ଚନ୍ଦ୍ରଭାଗା

ଦୁଇ ହଜାର ଟଙ୍କା ଆଉ ଟିକେ ରେଟ୍ କମ କରୁନାହାନ୍ତି କେତେବେଳେ ସାର୍ ଯିବା କହିଲେ ନାଇଁ ଦୁଇ ହଜାର ଟଙ୍କା ତ ଲାଗିବ ଯେଉଁ ଆମେ ଯେଉଁ ଯିବା ଧର ଆମେ ଗଲେ ଜଗନ୍ନାଥ ମନ୍ଦିର ସେଇଠୁ ଲୋକନାଥକୁ କେତେବେଳେ ଯିବା ସେ କଥା ମୁଁ ପଚାରୁଛି ଆଉ ସେ ତାପରେ କୋଣାର୍କ ଯିବାକୁ କେତେ ସମୟ ଲାଗିବ ମୁଁ କଣ କହୁଥିଲିକି ଆମର ଟିକିଏ ପ୍ରସାଦ ଫସାଦ ଖାଇବାର ଥିଲା ତ କାଳେ ଡ଼େରି ହେଇଯିବ ଆଉ କୋଣାର୍କରେ ସବୁ କଣ କଣ ଅଛି ଟିକିଏ କହିଲେ ମୋତେ ଆଉ କୋଣାର୍କ ମନ୍ଦିରରେ କଣ ଅଛି ସବୁ ଆଉ ଲୋକନାଥଙ୍କ ମନ୍ଦିରରେ କଣ ସବୁ ଦେଖିବାକୁ ମିଳିବ